ଆମ ଭାରତ ହେଉଛି କୃଷିପ୍ରଧାନ ଦେଶ ଯେଉଁଠିକି ଲୋକମାନେ କୃଷିକୁ ଅଧିକା ନିଜର ଜୀବିକା ଭାବେ ଗ୍ରହଣ କରିଥାନ୍ତି ଏବଂ ଯାହା ବି ରହିଲା ସରକାରଠାରୁ ଯାହା ବି ଅନୁମୋଦିତ ମିଳିଥାଏ ଯେ ଯେମିତି ଲୋନ୍ରେ ଆଣିକି ଚାଷ କରନ୍ତି ବିଭିନ୍ନ ପ୍ରକାର ଯାହା ବନ୍ୟା ବାତ୍ୟା ଯାହା ବି ହୁଏ ତ ଯଦି ଭଲ ସାର ନ ମିଳି ପାରିଲା ଭଲ ଅମଳ ନ ହେଇପାରିଲା ତ ଚାଷ ଟିକିଏ କମିଯାଏ ତ ସେଇ କେମିତି ତାଙ୍କ ନିଜର ଯାହାବି ଋଣ ଆଣିଲେ କେମିତି ଶୁଝିବେ ତ ସେଥିପାଇଁ କୃଷକମାନେ ଆତ୍ମହତ୍ୟା କରିଥାନ୍ତି ସବୁ ବର୍ଷ ପ୍ରାୟ ଏସବୁ ଆତ୍ମହତ୍ୟା ଦେଖାଯାଉଛି ତ ଲୋକମାନେ ଏଥିପାଇଁ ସତର୍କତା ହେବା ଦରକାର କମ୍ ଲୋନ୍ ଆଣି କିମ୍ବା ଯଦି ଭଲ ଭାବରେ ଅମଳ ଅମଳ ନ କରିବେ ତ କେମତି ଭଲ ଚାଷ ହେବ ତ ଏସବୁ ଜିନିଷକୁ ଆଖିଆଗରେ ରଖିକି ସବୁକିଛି କରିବା ଦରକାର ଏଇଥିପାଇଁକା ହିଁ ଆମ ଭାରତରେ ବର୍ତ୍ତମାନ ଲୋକମାନେ କୃଷିକାର୍ଯ୍ୟକୁ ନିଜ ଜୀବିକା ଭାବରେ ଗ୍ରହଣ କରୁନାହାନ୍ତି ଏବଂ ବାହାରକୁ ଯାଇକି ଭାବୁଛନ୍ତି ଯେ ଖଟିକି ଆମେ ସେ ତା ଠୁ ଅଧିକା ପଇସା ଇନ୍କମ୍ କରିକି ଭଲସେ ରହିପାରିବୁ